ଆମ ଅଞ୍ଚଳରେ ପରିବହନ ବ୍ୟବସ୍ଥା ହେଲା କାର ସ୍କୁଟର ମଟର ସାଇକେଲ ଏଗୁଡ଼ାକ ରଖିବା ପାଇଁ ପାର୍କିଙ୍ଗ ଦରକାର ଆଉ ପାଣି ପିଇବା ପାଇଁ ସୁବିଧା ଦରକାର କାହାକୁ ଝାଡ଼ା ଲାଗିଲା କାହାକୁ ପରିସ୍ରା ଲାଗିଲା ସେଥିପାଇଁ ଆମର ପରିଶ୍ରାଗାର ଦରକାର ଝାଡ଼ା ଯିବା ପାଇଁ ଲାଟ୍ରିନ୍ ଦରକାର ଏମିତି ରାସ୍ତା ଅଛି ଯେଉଁଠିକି ପୁରୀ ଶ୍ରୀକ୍ଷେତ୍ରକୁ ଗଲାବେଳେ ବସରେ ଯାଇପାରୁ ବସରେ ଯିବା ଟ୍ରେନରେ ଯିବା ଗଲାବେଳେ ଆମକୁ ବହୁତ ଭିଡ଼ ସାଧାରଣତଃ ଭିଡ଼ ସବୁବେଳେ ଲାଗି ରହିଥାଏ ଶ୍ରୀକ୍ଷେତ୍ରକୁ ଯିବାପାଇଁ ଏନିଟାଇମ୍ ଲୋକ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଯାଆନ୍ତି ଆମେ ବସରେ ଯାଇଥାଉ ଟ୍ରେନରେ ଯାଇଥାଉ କାରଣ ଟ୍ରେନର ଟିକେଟ୍ ତ ତୁମକୁ ଆଗରୁ ବୁକିଙ୍ଗ କରିବାକୁ ପଡ଼ିବ ବସରେ ଗଲେ ବି ବେଳେବେଳେ ଆମକୁ ରଥଯାତ୍ରା ବେଳେ ଆମକୁ ବସ୍ ମିଳେନି ଟ୍ରେନ୍ ମିଳେନି ସେଥିପାଇଁ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଉ ଇଏ ପୁରୀ ଶ୍ରୀକ୍ଷେତ୍ରଟା ହେଉଛି କ'ଣ କି ଆମର ବଡ଼ ଠାକୁର ଅଛନ୍ତି ସେଇଠି ସେଇଟା ହେଉଛି ଟୁରିଷ୍ଟ ପ୍ଲେସ୍ ଟୁରିଷ୍ଟମାନେ ବାହାର ବିଦେଶରୁ ବହୁତ ଲୋକ ଆସନ୍ତି ଠାକୁର ଆମ ଓଡ଼ିଶାର ଲୋକମାନେ ଜଗନ୍ନାଥଙ୍କର ଯେତିକି ଭକ୍ତ ବିଦେଶର ଲୋକମାନେ ବି ବିଦେଶୀ ଲୋକମାନେ ବି ସେତିକି ବହୁତ ଭକ୍ତ ଜଗନ୍ନାଥଙ୍କର ଜଗନ୍ନାଥଙ୍କ ପାଖକୁ ବହୁତ ଟୁରିଷ୍ଟ ଆସନ୍ତି ଯେହେତୁ ଜଗନ୍ନାଥ ହେଉଛନ୍ତି ଆମର ବଡ଼ କଳା ସାଆନ୍ତ ବଡ଼ ଠାକୁର ଠାକୁରଙ୍କୁ ଦର୍ଶନ କରିବା ପାଇଁ ସବୁବେଳେ ଠାକୁରଙ୍କ ପାଖରେ ଲୋକ ଭିଡ଼ ଥାଆନ୍ତି ସେଥିପାଇଁ ଆମକୁ କିଏ ଦୂର ଜାଗାରୁ ଆସିଲା ସିଏ ଟ୍ରେନରେ ତ ନିଶ୍ଚୟ ଯିବ ବସରେ ଯିବ ବସରେ ଗଲାବେଳେ କେତେବେଳେ ବେଳେବେଳେ ପାଣି ନଥିବ ବସରେ ଗଲାବେଳେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ସିଟ ମିଳେନି ଛିଡ଼ା ହୋଇକି ଯିବାକୁ ପଡ଼େ ଭିଡ଼ ଭିତରେ ବହୁତ ମାନେ ଧକ୍କା ଖାଇବାକୁ ପଡ଼େ ଆଉ ଟ୍ରେନରେ ସେମିତି ଗଲାବେଳେ କେତେବେଳେ ଧର କାହାକୁ ଇଏ ଲାଗିଲା ଟଏଲେଟ୍ ଲାଗିଲା ଟଏଲେଟ୍ ଗୁଡ଼ାକ ଅପରିଷ୍କାର ଥିବ ପରିଷ୍କାର ନଥିବ ଗୋଟେଗୋଟେ ବେଳେବେଳେ ଗଲେ ଟ୍ରେନରେ ମାନେ ବହୁତ ସୁବିଧା ଆଉ ବେଳେବେଳେ ଦେଖିଲା ବେଳକୁ ଟିକେଟ୍ ମିଳୁନଥିବ ସେଥିପାଇଁ ଠାକୁରଙ୍କ ପାଖକୁ ଆମେ ଯେତେବେଳେ ପୁରୀଟା ହେଉଛି ସବୁଠାରୁ ମାନେ ଠାକୁରଙ୍କର ତୀର୍ଥ ସ୍ଥାନ ଚାରିଧାମ ଭିତରେ ଆମର ପୁରୀଟା ହେଉଛି ଗୋଟିଏ ଧର୍ମପୀଠ ଧର୍ମସ୍ଥାନ ଗୋଟେ ସେଥିପାଇଁ ସେଠିକି ଗଲାବେଳକୁ ସବୁବେଳେ ଆମର ବସ୍ କ'ଣ ଟ୍ରେନ୍ କ'ଣ ସବୁ ଜିନିଷ ଆମର ମାନେ ଇଏ ଥାଏ ପ୍ୟାକ୍ ଥାଏ କେତେବେଳେ ଫ୍ରି ନଥାଏ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଏନିଟାଇମ୍ ଲୋକ ବସରେ ଟ୍ରେନରେ ଯାଉଥିବେ